ଚଳଚ୍ଚିତ୍ର ଏବଂ ସଙ୍ଗୀତ ବିଷୟରେ ମୁଁ ବହୁତ ଭଲ ଭାବେ ଭାରତୀୟ ଚଳଚ୍ଚିତ୍ର ବହୁତ ଭଲ ଭାବରେ ଫିଲ୍ମଟି ଠିକ୍ଠାକ୍ କରିଥାନ୍ତି ଏବଂ ସଙ୍ଗୀତ କହିଲେ ଅତ୍ୟୁକ୍ତି ହେବ ନାହିଁ ସଙ୍ଗୀତର ସଙ୍ଗୀତ ମଧ୍ୟ ବହୁତ ଭଲ ଭାରତୀୟ ଚଳଚ୍ଚିତ୍ର ଯେଉଁମାନେ ଯେଉଁ ଯେଉଁ ଚଳଚ୍ଚିତ୍ରଗୁଡ଼ିକ ମୁଁ ଦେଖିବାକୁ ଭଲପାଏ ସେହି ଚଳଚ୍ଚିତ୍ରଗୁଡ଼ିକ ହେଲା ଠାକୁରଙ୍କ ଉପରେ କିଛି ପର୍ଯ୍ୟବସିତ ହୋଇଥିବା ଧାରାବାହିକ ଫିଲ୍ମ ମୋତେ ବହୁତ ଭଲଲାଗେ ଏବଂ ପାରିବାରିକ ପାରିବାରିକ ଘଟଣା ଉପରେ ଯେଉଁ ଫିଲ୍ମ ଚଳଚ୍ଚିତ୍ର ହୋଇଥାଏ ତାକୁ ମଧ୍ୟ ମୁଁ ବହୁତ ଭଲପାଏ ଯେମିତି କି ଯାହାକୁ ରଖିବେ ଅନନ୍ତ ଲକ୍ଷେ ଶିବ ପୂଜି ପାଇଛି ପୁଅ କି ହେବ ଶୁଆ ପୋଷିଲେ ଏହି ଚଳଚ୍ଚିତ୍ର ଚଳଚ୍ଚିତ୍ର ମୋର ବହୁତ ଭଲ ଲାଗେ ଧାରାବାହିକ ଭିତରେ ମୁଁ ଦେଖେ ସବୁଦିନେ ଯେଉଁ ଖୁସିର ଛୁଙ୍କ ଝିଲି ଏବଂ ଧାରା ଆଉ ଟିକେ ଖରା ଟିକେ ଛାଇ ସେହି ସିରିଏଲ୍ଗୁଡ଼ିକ ମୋର ମନ ଛୁଆଁ କରିଛି ମୁଁ ସବୁଦିନେ ସେହି ସିରିଏଲ୍ଗୁଡ଼ିକ ଦେଖେ ପ୍ରିୟ ଅଭିନେତା ଅଭିନେତ୍ରୀ ହେଲେ ପ୍ରିୟ ଅଭିନେତା ଅଭିନେତା ଭିତେରେ ତ ବିଜୟ ମହାନ୍ତି ମୋର ପ୍ରିୟ ଥିଲେ ସେ ଆଜି ନାହାନ୍ତି ଏବଂ ତା'ର ଅଭିନେତ୍ରୀ ବିଷୟରେ ମୋର ହେଲେ ପ୍ରିୟ ଅଭିନେତ୍ରୀ ହେଲେ ତନ୍ଦ୍ରା ରାୟ ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତି ତାଙ୍କର କଳା ମୋତେ ବହୁତ ପ୍ରଭାବିତ କରେ ମୋତେ ବହୁତ ଭଲଲାଗେ ଏବଂ ଗୀତ ଜଗତରେ ଦେଖିବାକୁ ଗଲେ ସିନେମା ଗୀତଗୁଡ଼ିକ ଭିତରେ ଅଧିକ ପସନ୍ଦ କରେ ମୁଁ ହ୍ୟୁମାନ ସାଗର ଓ ନମିତା ଅଗ୍ରୱାଲ୍ର ଗୀତଗୁଡ଼ିକ ମୋତେ ଶୁଣିବାକୁ ବହୁତ ଭଲଲାଗେ ଏବଂ ଏବଂ ଅସୀମା ପଣ୍ଡାଙ୍କ ଗୀତ ମଧ୍ୟ ମୋତେ ବହୁତ ଭଲ ଲାଗେ